ମୁଁ ଜଣେ ପଶୁପାଳକ ମୁଁ ଗୁରୁ ଗାଈ ଛେଲି ମେଣ୍ଢା କୁକୁଡ଼ା କୁକୁଡ଼ା ମାନଙ୍କୁ ପାଳେ ସେମାନଙ୍କ ରହିବା ପାଇଁ ମୁଁ ଅଲଗା ଅଲଗା ଘର କରିଛି ସେମାନେ ଯେମିତି ଭଲସେ ଖାଦ୍ୟ ଖାଇବେ ସେଥିପାଇଁ ସବୁ ଲୋକ ରଖିଛି ସେମାନଙ୍କର ଗୋବର ଗୋମୂତ୍ର ସଫା କରିବା ପାଇଁ ବି ଅନ୍ୟ ଲୋକ ସବୁ ରଖିଛି ଆଉ ସେମାନେ ଯେମିତି ଭଲସେ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ ସେମାନଙ୍କ ଘରେ ମୁଁ ସବୁ ବଡ଼ ଝରକା ସବୁ ତିଆରି କରିଛି ଆଉ ସେମାନଙ୍କ ଦେହ ଅସୁସ୍ଥ ହେଲେ ମୁଁ ଡାକ୍ଟରଙ୍କ ପରାମର୍ଶ ନେଇକି ସେମାନଙ୍କ ଚିକତ୍ସା କରେ ଯାହାଫଳରେ ସେମାନେ ସୁସ୍ଥରେ ଭଲରେ ଘରେ ରହୁଛନ୍ତି